ଗୋଟେ କୃଷକ ମୁଇଁ ବହୁତ ଚାଷ କର୍ସି ପାଳଙ୍ଗଟା ଚାଷ ମିର୍ଚା ଚାଷ ତରଭୁଜା ଚାଷ ଧାନ ଚାଷ ମକା ଚାଷ ଇତ୍ୟାଦି ବହୁତ ଚାଷ ମାନେ କରଆସି ବାରମାସି ମୁଁ ଖରାଦିନ ବି ଚାଷ୍ କର୍ସି ଚାଷ କଲେ ଉଷୁ କଷା ସାର ସବୁ ଦିଆଯାସି ଖର୍ଚ୍ଚା ବହୁତ ହଉଛେ ଚାଷ୍ କଲେ ସାର୍ ବି ଖର୍ଚ୍ଚା ହଉଛେ ଉ ଖର୍ଚ୍ଚା ବି ହଉଚେ ଉଷୁଣି ଦେେଲେ କୀଟପତଙ୍ଗ ଲାଗକି ତାହା ବି ଖାଇ ଦେଉଛନ୍ତି ଖେଇ ଦେଉଛନ୍ତି କୀଟପତଙ୍ଗ ତା'ର୍ ପରେ ପାଣି ଦେବାର୍କେ ପଡ଼ୁଛେ ପାଣି ଦେଲେ ବି ଚାଷ ଭଲ୍ ନେ ହେବାର୍ ତାହାକେ ଚାଷକେ ବହୁତ ଯତ୍ନ ନେବାର୍କେ ପଡ଼ୁଛେ ଖରାଦିନ ଚାଷ ବି ଖରାଦିନେ ବି ଆମେ ବହୁତ ପରିଶ୍ରମ କରୁଛୁଁ ଖରାଦିନେ ବି ଚାଷ କରୁଛୁଁ ତରଭୁଜା କରୁଛୁଁ ମାଖନ କରୁଛୁଁ ବହୁତ ଇତ୍ୟାଦି ଚାଷମାନେ କରାଯାଉଛେ ହେଲେ ତାହାକେ ଯତ୍ନ ବହୁତ ନେବାରନେ ପଡ଼ୁଛେ ପରିଶ୍ରମ ନି କଲେ ତ ଉଷ କଷାରାନ ଦେେଲେ ଲାଭବାନ ପେଇ ନି ପାର୍ବା ଧାନ ଚାଷ ବି କରାଯାଉଛେ ଧାନରେ ବି ବହୁତ ସାର ଲାଗୁଛେ ଉଷ ଲାଗୁଛେ ବହୁତ ସେବା ଶାସନ କରିକିରି ଯତ୍ନ ନେବାର୍କେ ପଡ଼ୁଛି